ମୁଁ ମୋ ଗ୍ରାମ ସହିତ କ୍ରିକେଟ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲି ସେଇଠି ବହୁତ ଲୋକମାନେ ଆସିଥିଲେ ଏବଂ ସେଇ ଗ୍ରାମର ଗ୍ରାମ ପଞ୍ଚାୟତ ମଧ୍ୟ ଆସିଥିଲେ ଏବଂ ଆମର ଜିଲ୍ଲା ପରିଷଦର ଆସିଥିଲେ ମୋତେ କ୍ରିକେଟ ଖେଳ ବହୁତ ପସନ୍ଦ ଲାଗେ ତା'ପରେ ଏମ୍ପିୟାର ସହିତ ଆମର ଦୁଇ କ୍ୟାପଟେନ ଟସ୍ କଲେ ଟସ୍ କଲା ପରେ ପ୍ରଥମେ ଆମର ବୋଲିଂ ପଢ଼ିଥିଲା ବୋଲିଂ ବଢ଼ି ସାରିଲା ପରେ ଆମେ ବୋଲିଂ କରିସାରି ସାରିଲୁ ତା'ପରେ ଆମେ ବ୍ୟାଟିଂ କରିବା ପାଇଁ ଯାଇଥିଲୁ ଖେଳ ବହୁତ ସୁନ୍ଦର ଭାବରେ ଚାଲୁଥିଲା ଲୋକମାନେ ବି ବହୁତ ଖେଳର ଆନନ୍ଦ ନେଉଥିଲେ ତା'ପରେ ମୁଁ ବ୍ୟାଟିଂ ଯାଇଥିଲି ବ୍ୟାଟିଂ ଗଲା ପରେ ଲାଷ୍ଟ ବଲ୍ରେ ଛଅ ରନ୍ ଦରକାର ଥିଲା ସବୁ ଲୋକମାନେ ବହୁତ ବହୁତ ଏକ୍ସାଇଟେଡ଼୍ ହେଇଯାଇଥିଲେ ତା'ପରେ ମୁଁ ଲାଷ୍ଟ ବଲ୍ରେ ଛଅ ରନ୍ ମାରି ମ୍ୟାଚ୍ଟିକୁ ଆମ ନାମରେ କରିଦେଇଥିଲୁ କରିଦେଲା ପରେ ଆମେ ବହୁତ ବହୁତ ବହୁତ ଖୁସି ହେଇଥିଲୁ ଆମେ ମ୍ୟାଚ୍ଟି ଜିତି ଯାଇଥିଲୁ ଏବଂ ତା'ପରେ ଆମେ ମ୍ୟାଚ୍ ଜିତି ସାରିଲା ପରେ ଆଉ ଥରେ ଘରକୁ ପଳାଇ ଆସିଥିଲୁ